ମ୍ୟାଡ଼ାମ୍ ଆପଣ ଜିମ୍ରୁ କହୁଥିଲେ ତ ହଁ ହଁ ମ୍ୟାଡ଼ାମ୍ ମୁଁ କହିବା କଥା କି ମୁଁ ୱାର୍କ ଆଉଟ୍ଟା ଦିନକୁ କେତେଥର କରିବି କ'ଣ କରିବି ବହୁତ ହେଲ୍ଦି ହେଇ ଯାଇଛି କେମିତି କ'ଣ କମିବ ୱାର୍କ ଆଉଟ୍ କେମିତି କ'ଣ କରିବି ଆଜ୍ଞା ପ୍ରୋଟିନ୍ ଫୋଟ୍ରିନ୍ କ'ଣ କିଛି ଅଛି କି ସେମିତି କିଛି ଦିନକୁ କେତେଥର ୱାର୍କଆଉଟ୍ ମାନେ କେବଳ ମର୍ଣ୍ଣିଂରେ ନା ଆଉ କେତେବେଳେ କ'ଣ ଆଜ୍ଞା ମ୍ୟାମ୍ ମ୍ୟାମ୍ ଏଥିପାଇଁ କିଛି ପ୍ରୋଟିନ୍ ଫ୍ରୋଟିନ୍ କିଛି ଦରକାର ନାହିଁ ତ ମାନେ କେବଳ ଫିଜିକାଲ୍ ଫିଟନେସ୍ ହେଇଗଲେ ୱ ହେଲ୍ଥ୍ ମାନେ ଲସ୍ ହେଇଯିବ ତ ୱେଟ୍ ଆଜ୍ଞା ମ୍ୟାମ୍ ମ୍ୟାମ୍ ମୁଁ ତ ସକାଳେ ଫ୍ରୀରେ ରହୁନି ୱାର୍କଆଉଟ୍ ତ କରି ହେବନି ମୋର ବହୁତ କାମ ରହୁଛି ସକାଳେ ମଣି ଇଭିନିଙ୍ଗରେ ଓକେ ମ୍ୟାମ୍ ଆପଣ ଟିକେ ସାହାଯ୍ୟ କରିବେ କଲେ ଏଇ ଦଶ କେ ଜି ଖଣ୍ଡେ ଆଜ୍ଞା ମ୍ୟାମ୍ ଆଉ କେତେଟଙ୍କା କ'ଣ ଫିଟନେସରେ ତା'ର ରହୁଛି କ'ଣ କେତେ ପ୍ରାଇସ୍ ଆଜ୍ଞା ମ୍ୟାମ୍ ମ୍ୟାମ୍ ଆପଣ ଫ୍ରି ନାହାଁନ୍ତି ଆପଣ ଆସି ପାରିବେନି ମୋ ପାଖକୁ ଆଜ୍ଞା ମ୍ୟାମ୍ ନହେଲେ ମୋ ସୁବିଧା ହେଲେ ମୁଁ ଯାଇ ପାରିବି ଯଦିକିଛି ପ୍ରୋବ୍ଲେମ୍ ହେଲା ଦେନ୍ ମୁଁ ତୁମକୁ ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ତା'ହେଲେ ମୁଁ କାଲିଠାରୁ ମୁଁ ସୁବିଧା ଦେଖିକି କାଲିଠାରୁ ଯିବି ଆଉ ଓକେ ଓକେ ମ୍ୟାମ୍ ମୁଁ ରଖୁଛି କାଲିଠାରୁ ଯିବି ଆଉ